ହ୍ୟାଲୋ ହଁ ବୋଉ କହ ଏଇ ବସିଛି ଆଉ ତୁ କ'ଣ କରୁଥିଲୁ ଆଉ ଭାଇ କ'ଣ କରୁଛି ହଁ ପଢ଼ୁଛି ଆଉ ଭାଇ କ'ଣ କରୁଛି ହଁ ଖାଉଛି ହଁ ଭଲ ଆଉ ଭାଇ କ'ଣ କରୁଛି ଆଉ ଘରେ ସବୁ କ'ଣ କରୁଛନ୍ତି ସମସ୍ତେ ଆଉ ତୋ ଦେହ ଭଲ ଅଛି ଆଉ ଯତ୍ନ ନେବୁ ତୋ ଦେହର ବେଶୀ ପରିଶ୍ରମ କରିବୁନି କାମ ବେଶୀ କରିବୁନି ଆଉ ଖରା ଛୁଟି ହେବ ରବିବାର ଦିନ ଘରକୁ ଯିବି ହଁ ହଁ ହଁ ହଉ ଆଉ ମୋ ପାଇଁ କ'ଣ ରଖିଥିବୁ ହଁ ଚିକେନ୍ କରିଥିବୁ ଆଉ ସନ୍ଧ୍ୟାବେଳକୁ କ'ଣ କରିବୁ ଆଉ ଗଲେ କହିବି ଆଉ ଆଉ ହଉ ଆଉ ସାଙ୍ଗମାନେ ନେଇକି ଯିବି ସାଙ୍ଗମାନଙ୍କୁ ଆଉ ଘର ଟିକିଏ ସଜେଇ ଦେଇଥିବୁ ସବୁ ଏପଟସେପଟ ଜିନିଷ ହେଇଥିବ ସୀମାକୁ କହିଦେଇଥିବୁ ଏମିତି ହେଇଚି ତାଙ୍କ ଘରଟା ତେଣୁ ସାଇଜ୍ କରିଦେବୁ ଟିକିଏ ବିଞ୍ଛଣା ଅ ହଉ ଆଉ ମୁଁ ଗଲେ କଥା ହେବା ଆଉ ହଉ ରଖୁଛି ହଁ ହଁ ହଉ ରଖୁଛି